ପ୍ୟାଣ୍ଟଟା କିଣିଥିଲି ବହୁତ ଭଲ ଲାଗୁଛି କଲର୍ ବି ବହୁତ ଭଲ ଲାଗୁଛି ଡିଜାଇନ୍ଟା ଭଲ ଅଛି ପିନ୍ଧିବାକୁ ବହୁତ ସ୍ମୁଥ୍ ଲାଗୁଛି ଲୋକମାନେ ବି ଦେଖିଲେ କୁହନ୍ତି ପ୍ୟାଣ୍ଟଟା ବହୁତ ଭଲ ଲାଗୁଛି ପଇସା ହିସାବରେ ପ୍ୟାଣ୍ଟର କ୍ୱାଲିଟି ବହୁତ ଭଲ ଅଛି ପିନ୍ଧିବାକୁ ପୁରା ସ୍ମୁଥ୍ ମାନେ ଭିତରଟା ବି ଯେଉଁ ପୁରା ପ୍ଲେନ୍ ଅଛି ହଁ ତା' ସାଇଜ୍ ପୁରା ପରଫେକ୍ଟ ଆସୁଛି କଲର୍ଟା ଧୋଉନି ଟୋଟାଲ୍ କଲର୍ ପୁରା ଠିକ୍ ଠାକ୍ ତିନି ଚାରିଥର ଧୁଆ ସରିଲା ପରେ ବି କିଛି ଇଫେକ୍ଟ ପଡ଼ୁନି ଫେଡ଼୍ ହେଉନି କଲର୍ ବା ଅରିଜିନାଲ୍ ପୁରା କଲର୍ ରହୁଛି ଦେଖିବାକୁ ବି ପୁରା ବହୁତ ସୁନ୍ଦର ଲାଗୁଛି ସାଇଜ୍ ପୁରା ପରଫେକ୍ଟ ଆସୁଛି ଉଇଥ୍ ଡିଜାଇନ୍ ଠିକ୍ ଅଛି ଆଉ ଲମ୍ବାରେ ବି ପୁରା ଠିକ୍ ଠାକ୍ ପରଫେକ୍ଟ ଆସୁଛି ଆଉ ବି ଅଛି ହଁ ଜଣେ ଆଡ଼ଜଷ୍ଟ କରିକି ପିନ୍ଧିପାରିବ ଟାଇଟ୍ ହେଲେ ବି ସେ ପ୍ୟାଣ୍ଟଟା ଆଡ଼ଜଷ୍ଟ ହେଇକି ପିନ୍ଧିପାରିବ ଆଉ ପୁରା ଠିକ୍ ଠାକ୍ ପରଫେକ୍ଟ ଆସୁଛି ଡିଜାଇନ୍ ଯିଏ ଦେଖିବ କହୁଛନ୍ତି ବହୁତ ଭଲ ଲାଗୁଛି କମ ପ୍ରାଇସ୍ରେ ପ୍ୟାଣ୍ଟଟା ବହୁତ ଭଲ ଲାଗୁଛି ପସନ୍ଦ ସମସ୍ତ କରୁଛନ୍ତି ଆଉ ଦେଖିବି ମଗାଇଲେଣି ଦୁଇ ତିନିଜଣ ପୁରା ତାଙ୍କର ବି ସେ ବହୁତ ଭଲ ଆସୁଛି ପୁରା ସେମାନେ ବି କମ୍ଫଟେବଲ୍ ଲାଗୁଛି ତାଙ୍କୁ ପିନ୍ଧିଲା ବେଳୁ ଆଉ ପ୍ୟାଣ୍ଟରେ ପ୍ରାଇସ୍ ହିସାବରେ ପ୍ୟାଣ୍ଟ କ୍ୱାଲିଟି ବହୁତ ପସନ୍ଦ ଆଉ ସମସ୍ତଙ୍କର ବି ଯେତିକି ମଗାଇଛନ୍ତି ତାଙ୍କ ପାଇଁ ବି ସେଇଭଳିଆ ତାଙ୍କ ସାଙ୍ଗସାଥି ସବୁ ଦେଖି ବି ବହୁତ ଇଣ୍ଟରଷ୍ଟେଡ଼୍ ମଗାଇବା ପାଇଁ କ୍ୱାଲିଟି ଆଉ ରଙ୍ଗ ଆଉ ଡିଜାଇନ୍ ସବୁ ଠିକ୍ ଠାକ୍ ଆସୁଛି ଆଉ ସବୁ ପ୍ୟାଣ୍ଟ ଭଲ ଆସୁଛି ସବୁ ଠିକ୍ ଠାକ୍ ଅଛି